ଇତିହାସରେ ଅନେକ ପ୍ରକାରର ରୀତିନୀତି ଏବଂ ପ୍ରଥା ବିଷୟରେ ରହିଅଛି ଯାହାକି ଏବେକା ସମାଜରେ ସେମାନଙ୍କୁ ଉଚ୍ଛେଦ କରାଯାଉଥିଲା ଏବଂ ଏହା ଫଳରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରୁଥିଲା ଯଥା ଇତିହାସରେ ଏବେ ପର୍ଯ୍ୟନ୍ତ କୌଣସି ପ୍ରଥା କିମ୍ବା ରୀତିନୀତି ବିଷୟରେ ଯାହାକୁ ସମାଜସେବୀମାନେ ଉଚ୍ଛେଦ କରିଥିଲେ ଯଥା ସତୀପ୍ରଥା ଏବଂ ବାଲ୍ୟ ବିବାହ ଦେଖିବା ପାଇଁ ଗଲେ ଅନେକ କାଳରୁ ବା ପୁରୁଣାକାଳରୁ ବାଲ୍ୟ ବିବାହକୁ ଚାଲି ଆସିଥିଲା ବା ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରାଯାଉଥିଲା କିନ୍ତୁ ଏବେକା ଦିନରେ ବାଲ୍ୟ ବିବାହକୁ ଉଚ୍ଛେଦ କରାଯାଇଅଛି କାରଣ ଆମ ସମାଜ ବାଲ୍ୟ ବିବାହକୁ ଏବେ ଗ୍ରହଣ କରିପାରୁନାହିଁ କାରଣ ସରକାରଙ୍କର ବା ଆଇନ ଦ୍ୱାରା ଏବେର ନିୟମ ହଉଛି ପୁଅମାନଙ୍କୁ ଅଠର କିମ୍ବା ଏକୋଇଶ ବର୍ଷ ହବା ଦରକାର ଏବଂ ସେହିପରି ଝିଅମାନଙ୍କୁ ଅଠରରୁ ଉପର ବୟସ ହଉଥିବା ଦରକାର ଯାହାଫଳରେ କୌଣସି ଏକ ବା ବୈବାହିକ ଜୀବନ ହୋଇପାରିବ କିନ୍ତୁ ଆଗକାଳରେ କ'ଣ ହଉଥିଲା ବାଲ୍ୟ ବିବାହ ହେଇପାରୁଥିଲା ଯାହା ଛୋଟ ଛୋଟ ଛୁଆମାନଙ୍କୁ ମଧ୍ୟ ଛୋଟ ସାନବେଳୁ ହି ବାହା କରାଯାଉଥିଲା ଯାହାଫଳରେ ଅନେକ ସମୟରେ ଅନେକ ପ୍ରକାରର ମହିଳା ଅନେକ ପ୍ରକାରର ସମସ୍ୟାର ଶିକାର ହଉଥିଲେ ଏବଂ ସେମାନେ ନିଜ ଅଧିକାର ପ୍ରାପ୍ତ ମଧ୍ୟ କରିପାରୁନଥିଲେ ଏବଂ ସେମାନେ ସାନବେଳୁ କିଛି ନ ଜାଣି ନଶୁଣି ଅନ୍ୟ ଘରକୁ ବିବାହରେ ବନ୍ଧନ ହୋଇ ଯାଉଥିଲେ ଯାହାଫଳରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖା ଯାଉଥିଲା କିନ୍ତୁ ଏବେକା ଜେନେରେସନରେ ତାହା ହେଇପାରୁନାହିଁ ତାହାକୁ ଆମ ସମାଜରେ ବନ୍ଦ କରାଯାଇଅଛି ସେହିପରି ଭାବରେ ଏକ ଜାତିଭିତ୍ତିକୁ ଭେଦଭାବ ସୃଷ୍ଟି ରହିଥିଲା ଯାହା ଅନେକ କାଳରେ ଅନେକ ବଡ଼ ବଡ଼ ଜାତି ଅନ୍ୟ ଏକ ଛୋଟ ଜାତିକୁ ଛୁଇଁବା ମଧ୍ୟ ମନାଥିଲା କିମ୍ବା ଠିକ୍ ଭାବରେ ଦେଖିବା ମଧ୍ୟ ମନାଥିଲା କିନ୍ତୁ ଏବେକା ଦିନରେ ବା ଆଜିକା ଜେନେରେସନରେ ବା ଆଜିକା ଜୀବନରେ ତାହା ଉଚ୍ଛେଦ ମଧ୍ୟ ହେବାରେ ଲାଗିଛି କିନ୍ତୁ କିଛି ସ୍ଥାନ ଏମିତି ମଧ୍ୟ ଅଛି ଜାତିର ଭେଦଭାବ ଏବେ ମଧ୍ୟ ରହିଅଛି କୌଣସି ବଡ଼ ବ୍ୟକ୍ତି ବା ବଡ଼ ଜାତିର ବ୍ୟକ୍ତି ଛୋଟ ଜାତିର ଲୋକଠାରୁ ପାଣିଟିଏ ମଧ୍ୟ ପିଇବ ନାହିଁ ଏବଂ ତା' ଠାରୁ ସେଇ ରାସ୍ତାରେ ଚାଲି ଗଲେ ସେ ଚାଲିକି ମଧ୍ୟ ଯିବାରେ ମଧ୍ୟ ଇଛୁକ ମଧ୍ୟ ହୁଅନ୍ତି ନାହିଁ ସେହିପରି ପ୍ରକାରେ ଅନେକ ସମୟରେ ଅନେକ ପ୍ରକାରର ଭେଦଭାବ ରହିଥିଲା